ଓଡ଼ିଆ ଭାଷା ଅନ୍ୟ ଭାଷା ସହିତ ଆମର ଟିକେ ହିନ୍ଦୀ ଭାଷା ସହିତ ସମଞ୍ଜସ୍ୟ ଅଛି ସମାନ ଭାବରେ ଅଛି ବଙ୍ଗାଳ ଭାଷା ସହିତ ଆମର ସମାନ ଅଛି ଲୋକମାନେ ତାଙ୍କ ଭାଷା ବୁଝିପାରିବେ ଓଡ଼ିଆ ସହିତ ସମାନ ରହୁଛି ଟିକେ ଟିକେ ତାଙ୍କ ଭାଷା ହୁଏତ ଆମ ଭାଷା ଟିକେ ମିଶିଯାଉଛି କିନ୍ତୁ ବୁଝି ହବ କିନ୍ତୁ କହିପାରନ୍ତିନି ତାଙ୍କର ଭାଷାଟା ଟିକେ ଅଲଗା ଆମ ଭାଷାଟା ଟିକେ ଅଲଗା ଓଡ଼ିଆ ତାଙ୍କର ହିନ୍ଦୀ ଆଉ ବଙ୍ଗଳା ବଙ୍ଗଳାଟା ମିଶିଯିବ ବେଶୀ ହିନ୍ଦୀଟା ଟିକେ କହିବାଟା କଷ୍ଟ ହବ ରେସିପି ଅଲଗା ଅଲଗା ନୁହେଁ କିନ୍ତୁ ସମାନ ଟିକେ ଜଣା ପଡ଼େ ବୁଝିହୁଏ ସବୁ କଥାଟା ତାଙ୍କ କଥା ଆମେ ବୁଝିପାରୁ କିନ୍ତୁ କହିବା ପାଇଁ ଟିକେ କଷ୍ଟ ହୁଏ ହିନ୍ଦୀଟା ଟିକେ କହିବା ପାଇଁ କଷ୍ଟ କିନ୍ତୁ ବଙ୍ଗଳା ଭାଷା କହିବା ପାଇଁ ଟିକେ ସୁବିଧା ଟିକେ ହୁଏ ଅଲଗା ଅଲଗା ଟିକେ ଟିକେ ଆଉ ଏଭଳିଆ ଲାଗେ ଆଉ କିନ୍ତୁ ବୁଝି ହୁଏ ସବୁ କଥା ହିନ୍ଦୀ ଓଡ଼ିଆ ଆଉ ବଙ୍ଗଳା ଭାଷା ସହିତ ଆଉ ଅନ୍ୟ ଭାଷା ସହିତ ବେଶୀ ବୁଝି ହୁଏନି ଏଇଆ ଓଡ଼ିଆ ସହିତ ଯଦି ଭଲ ଲାଗେ ଆଉ ନିଜ ମାତୃଭାଷା ଆମର ନିଜ ଆମକୁ ଭଲ ଲାଗେ ଶୁଣିବା ପାଇଁ କହିବା ପାଇଁ